ହଁ ତ ଗୋଟେ ଇଏ ବଗିଚାରେ ସବୁ ଚାଷ କରିଛେ ଏଠି ଆମର ବାଇଗଣ ଚାଷ ହୋଇଛି ବିଲାତି ଚାଷ ହୋଇଛି ତା'ପରେ ସୂର୍ଯ୍ୟମୁଖୀ ଫୁଲ କିଛିଟା ଲଗାହୋଇଛି ତା'ପରେ ଆମର କି କହିବି ଗେଣ୍ଡୁ ଫୁଲ ଲଗାହୋଇଛି ତ ଏଗୁଡ଼ାକୁ ଆମ ନିଜ ନିଜ ପାଇଁ ଖାଦ୍ୟ ପାଇଁ ଆମର ତରକାରୀ ପାଇଁ ୟୁଜ୍ କରେ ତା'ପରେ ମେକ୍ସିମମ୍ ୟୁଜ୍ କରେ ଘରେ ତା'ପରେ ଆମେ ବିକ୍ରି କରେ ତ ବିକ୍ରି କରିବାଟା ଏତେଟା ଭଲ ଲାଗେନି କିନ୍ତୁ ନିଜେ ଚାଷ କରେ ଗାର୍ଡ଼େନ୍ରେ ନିଜ ଗାର୍ଡ଼େନ୍ରେ ଚାଷ କରିବା ପାଇଁ ଭଲ ଲାଗେ ମାନେ ଚାଷ କରୁଛେ ନିଜେ ଖାଇବା ପାଇଁ ଭଲ ଲାଗେ କିନ୍ତୁ ବିନା ସାର ଜାତୀୟ ସବୁ ଜିନିଷ ଅଛି ଅଲଗା ଲୋକକୁ ଦେଇତେ ଟିକିଏ କୁଣ୍ଠାବୋଧ ହୁଏ ସେମାନେ ଆସନ୍ତି ଯିଏ କୁହନ୍ତି ଯେ ନା ବିଲାତି ଗୋଟେ କିଲୋ କି ଆମର ବାଇଗଣ ଗୋଟେ କିଲୋ ଦିଅ କିନ୍ତୁ ଇଚ୍ଛା ଏତେ ହୁଏନି କାହିଁକିନା ଆମର ବିନା ଜାତୀୟ ଇଏ ସାର ଜାତୀୟ ଖାଦ୍ୟ ନା ସେହି ହିସାବରେ ବାପା ବି ମୁଁ ସେହିଭଳିଆ କୁହନ୍ତି ଯେ ନା ଆମେ କରିଛେ ଆଉ କାହାକୁ ବିକନି ଆଉ ନିଜେ ନିଜେ ଆମେ କରିଛେ ମାନେ ନିଜେ ନିଜେ ଖାଇବା ତ ପିଆଜ ଛୁଇଁ ବି ହୋଇଛି ଆଉ ତଥାପି ପଇସା ଅଭାବରେ ଦେଇଦିଅନ୍ତି ବାପା ହରିକା ବାପା ଦିଅନ୍ତି ମୋର ବୋଉ ଦିଅନ୍ତି ମୁଁ ଦିଏ ପଇସା ଅଭାବରେ ଯେତେବେଳେ ପଇସା ଅଭାବ ହୁଏ ଆଉ ତା'ପରେ ଇଏ ହେଉଛି ଆମର କି କହିବି ବଡ଼ ଗୋଟେ ଫାର୍ମ୍ ହୋଇଛି ଫାର୍ମ୍ଟାରେ ଅବଶ୍ୟ ଆଭେଲେବୁଲ୍ ଦେଉଛୁ ଆମର ପରିବା ଜାତୀୟ ପରିବା ଜାତୀୟ ଖାଦ୍ୟ ଖାଇଲେ ହିଁ ଭଲ ଆଉ ସବୁ ଏଇ ଯେଉଁ କିଣା ଜିନିଷ ଯେଉଁ ଆସୁଛି ଆଜି ଆପଣ ଘଣ୍ଟେ ମାନେ ଘଣ୍ଟେ ଟାଇମ୍ ଦେଇକି ହାଟରୁ ନେଇଆସିଲେ କିଣା ଜିନିଷ କି ବଜାରରୁ ନେଇଆସିଲେ କିଣା ଜିନିଷ କିଣା ଜିନିଷ ଆଣିଲା ପରେ କ'ଣ ହୁଏ ସେଇଟା ଗୋଟେ ଦିନ ତ ସାରିପାରିବନି ଦୁଇ ଦିନ ଏକା ଥରକେ ଲାଗିବ ଦୁଇ ଦିନ ଏକା ଥରକେ ଲାଗିଲେ ଲାଷ୍ଟ୍ ଦିନ କ'ଣ ହେବ ସେଇଟା ସବୁ ପୁରା ପୁରା ମାନେ ଛୋଟିଆ ହୋଇଯିବ କି କହିବି ସେଇଟା ଆମର କି କହନ୍ତି ସେଇଟାକୁ ସେଇଟା ସେଟା କି କହିବି କି କହିବି କି କହିବି କି କହିବି ହଁ ସେଟା ପୁରା ଉଷୁମି ଯିବ ମାନେ ପୁରା ସରୁଆ ହୋଇଯିବ ତା'ପରେ ସେଇଟାକୁ ଇଚ୍ଛା ହେବନି ଖାଇତେ ତ ମୋର କହିବା କଥା ଆମେ ଏତିକିଟେ ଜାଣିବା ଦରକାର ଯେ ନା ଆମେ ନିଜେ ଘର ଚାଷ କର ନିଜେ ଘରେ ନିଜର କ'ଣ ତରକାରୀ ଫଳାଅ ତରକାରୀ ଫଳେଇଲେ କ'ଣ ହେବ ଯେ ନା ନିଜେ ଘରେ ନିଜେ ଫଳେଇଲେ ଟିକିଏ ଭଲ ଲାଗିବ ନିଜେ ତୋଳିତେ ବି ଭଲ ଲାଗିବ ଆଉ ଲୋକଙ୍କ ପାଖରୁ ଆଣନି